ହଁ ମୁଁ କ୍ଷୀର ବେପାରୀ କହୁଥିଲି କାଇଁ ଏମିତି ତ କାଇଁ ମୁଁ ଆଗରୁ କେବେ ଶୁଣିନଥିଲି ମୋର ବହୁତ ଜାଗାକୁ କ୍ଷୀର ଯାଉଛି ବହୁତ ଲୋକଙ୍କୁ କ୍ଷୀର ଦେଉଛି ଏ ଭାଇ ଦେଖ ମୋର ଇଏ କ୍ଷୀର ଆମେ ଏମିତି ଦେଇଆସିଲୁଣି କ୍ଷୀର ବେପାର ମୁଁ ପିଲା ଦିନୁ ମୁଁ କରିଆସିଲିଣି ଏମିତି କମ୍ପ୍ଲେନ୍ ମୁଁ ଶୁଣିନଥିଲି ମୁଁ ତ ଟାଇମ୍ରେ କ୍ଷୀର ଦେବି ଆରେ ଭାଇ ଏମିତି କମ୍ପ୍ଲେନ୍ କରିକି ମୋ ବେପାର ତୁମେ ମୋତେ ଲସ୍ରେ ପକାଅନି ତୁମ ଇଚ୍ଛା ପାଇଲେ କ୍ଷୀର ନିଅ ନହେଲେ ନାହିଁ ମୁଁ କ୍ଷୀରରେ କେବେ ପାଣି ମିଶାଉନାହିଁ ଦେଖ ଦେଖ ମୁଁ କେବେ କ୍ଷୀରରେ ପାଣି ମିଶାଉନାହିଁ ତା'ପରେ କ୍ଷୀର ମୋର ଟାଇମ୍ରେ ମୁଁ ଦିଏ ତା'ପରେ ଆଜି ପର୍ଯ୍ୟନ୍ତ କ୍ଷୀର ବେପାର ମୁଁ ଆସିକି କୋଡ଼ିଏ ବର୍ଷ ହେଲା କଲିଣି ମୋତେ ଏମିତି କଥା କେହିବି କହିନଥିଲେ ମୁଁ ଜାଣୁଛି ଜାଣୁଛି ବୁଝୁଛି ଆପଣ ତ କ୍ଷୀର ନିଅନ୍ତିନି ଆଗରୁ କେବେ କମ୍ପ୍ଲେନ୍ କରନ୍ତିନି ଏବେ ଏସବୁ ଜିନିଷ କାଇଁ ହେଉଛି ଆରେ ଭାଇ ତୁମେ ଇଚ୍ଛା ପାଇଲେ କ୍ଷୀର ନିଅ ନହେଲେ ନାହିଁ ମୋର ଏସବୁ ଜିନିଷ ମୋତେ କାଇଁ ଏମିତି କାଇଁ କର ମୋର ଚାରିଆଡେ କ୍ଷୀର ମୁଁ ବିକୁଛି ମୋତେ ଏସବୁ ଜିନିଷ ତ କେହି କହିନଥିଲେ ତା'ପରେ କ୍ଷୀର ଆଜି କାଲି ଦେଖୁଛ କ୍ଷୀର ନାଇଁ ନାଇଁ କ୍ଷୀର ତ ମୋର ତ କ୍ୱାଲିଟି କ୍ଷୀର ସଦାବେଳେ କ୍ଷୀର ମୋର ଠିକ୍ ଟାଇମ୍ରେ ମୁଁ ଲୋକଙ୍କୁ ଦେଉଛି ଯେମିତି ପଇସା ନ ନାଇଁ ନାଇଁ ସେ ଆଉ କେଉଁ ଆଉ କେଉଁ ଦୋଷରୁ ହେଉଥିବ ମୋ କ୍ଷୀର ଯୋଗୁଁ ଦେହ ଖରାପ ହେବା ଏଇଟା ତ ମୁଁ କେବେ ନାଇଁ ମୋ ବିରୁଦ୍ଧରେ ଏମିତି ମିଛ ଅଭିଯୋଗ କରନ୍ତୁନି ଦେଖନ୍ତୁ ଆଉ କେଉଁଥିରୁ କ'ଣ ହୋଇଥାଇପାରେ ମୋ କ୍ଷୀର ସବୁଠାରୁ ଏକ ନମ୍ବର୍ କ୍ଷୀର ମୁଁ ସେଥିରେ ପାଣି ଆଦୌ ମିଶାଉନି କାରଣ ଆଜି ପର୍ଯ୍ୟନ୍ତ ନା ନା ସେଗୁଡା ସବୁ ମିଛ କଥା ଆଜ୍ଞା ଆପଣ ଇଚ୍ଛା ପାଇଲେ କ୍ଷୀର ନେବେ ନନେଲେ ଆଉ କେଉଁଠୁ ଆଣିବେ ସେଥିରେ କିଛି କଥା ନାହିଁ କିନ୍ତୁ ଏତେ ବଡ ମିଛ ଅଭିଯୋଗ ମୋ ବିରୁଦ୍ଧରେ ଲଗାନ୍ତୁନି କାରଣ ଆଜି ନୁହଁ କ୍ଷୀର ତ ବହୁତ ବର୍ଷ ହେଲା ମୁଁ ବେପାର କରିସାରିଲିଣି ଆଉ ସେସବୁ ନାଇଁ ଦେଖନ୍ତୁ ସେମିତି କିଛି ଆଉ ଅସୁବିଧା ହେବନି ମୁଁ ଦେଖିବି ଏ ଏଥର ସବୁ ଠିକ୍ ଠାକ୍ ଚାଲିବ ନାଇଁ ନାଇଁ ସେମତି କେତେବେଳେ କ'ଣ ହୋଇଯାଇଥିବ କିନ୍ତୁ ଏବେ ସେମତି ଆଉ ବ୍ୟସ୍ତ ହୁଅନ୍ତୁନି କ୍ଷୀର ଠିକ୍ ଟାଇମ୍ରେ ଯିବ ଆଉ କିଛି ଅସୁବିଧା ନାହିଁ ଠିକ୍ ହଉ ଏଥର ମୁଁ ଭଲ ଇଏ କରୁଛି ସେଥିରେ କିଛି କଥା ନାହିଁ କ୍ଷୀର ଏସବୁ ଦେଖୁଛ ମାର୍କେଟ୍ରେ କେଉଁ ସବୁ